ବୟସ୍କ ଲୋକମାନେ ବିଭିନ୍ନ ପ୍ରକାର ଖେଳ ଖେଳିଥାନ୍ତି କାରଣ ସେମାନେ ବୁଢ଼ା ବୟସରେ ଏଠି ସେଠି ଦୌଡ଼ି ପାରନ୍ତିନି କି ବୁଲି ପାରନ୍ତିନି ସେମାନେ ଯେଉଁ ଖେଳ ଖେଳନ୍ତି ଗୋଟେ ଜାଗାରେ ବସି ଯେମିତିକି ବନ୍ଧୁ ମିଳନ ଭାବରେ ହେଉ କିମ୍ବା କିଏ କାହାର ସାଙ୍ଗ ହେଉ ଏଇ ମନୋରଞ୍ଜନ କରିବା ପାଇଁ ସେମାନେ ଗୋଟେ ଜାଗାରେ ବସି ଭଲ ଏକା ସାଙ୍ଗରେ ଖେଳିଥାନ୍ତି ଖେଳ ସେମାନେ ଖେଳୁଥିବାର ନାମ ହେଲା ଗୋଟେ ହେଉଛି ଲୁଡ଼ୁ କେରମ୍ ବୋଡ଼୍ ଚେସ୍ ଆଉ ଏହିସବୁ ଖେଳ ଖେଳିଥାନ୍ତି